ଆମ ଓଡ଼ିଆ ଭାଷାରେ ଫକୀରମୋହନ ସେନାପତି ଗଙ୍ଗାଧର ମେହେର ରାଧାନାଥ ରାୟ ଏମାନେ ଯେଉଁ କବିତା ହେଉ ବହି ଲେଖିଛନ୍ତି ଯେଉଁ ଶିକ୍ଷା ଦେଇଛନ୍ତି ସମାଜକୁ ସତ୍ ବାଟରେ ଯିବାକୁ ଦେଇଛନ୍ତି ଓଡ଼ିଶା ଜାତିକୁ ଓଡ଼ିଆ ଜାତିକୁ ସତ୍ ବାଟରେ ଯିବାକୁ ଦେଇଛନ୍ତି ସତ୍ ରାସ୍ତା ଦେଇଛନ୍ତି ସେଇଟା ଅନନ୍ୟ